ଶିକ୍ଷା ସାଂସ୍କୃତିକ ପରମ୍ପରା ଆମର ନୀତି ରୀତି ରହିଛି ଆମେ ନିଜେ ପାଠ ପଢ଼ି ନିଜ ଶିକ୍ଷାକୁ ଗ୍ରହଣ କରିଥାଉ ଏବଂ ଆଜିକାଲି ତ ପ୍ରାୟତଃ ଅନ୍ଧବିଶ୍ୱାସ ଜାତି ପ୍ର୍ରତା ଛୁଆଁ ଅଛୁଆଁ ଭଳି ବହୁତ ଭେଦଭାବ ରହିଚି ତେଣୁ କରି ଆମେ ପାଠ ପଢ଼ି ଶିକ୍ଷା ତ ସଂସ୍କୃତି ଶିଖୁଛି ଆମେ ଯଦି ଆଜିକାଲିକା ଆଜିକାଲିକା ଦିନରେ ଯଦି ଛୁଆଁ ଅଛୁଆଁ ଭଳି ଜାତିପ୍ରଥା ମାନବିକତା ରଖି ଏମିତି ହେଲେ ବହୁତ ପ୍ରକାର ଶିକ୍ଷା ପ୍ରଦାନ ହୋଇଯିବ ଏବଂ ଶିକ୍ଷା ଆମେ ନେଉଛେ ସାଂସ୍କୃତି ବି ଶିଖୁଛେ ଆଉ ଅନ୍ଧବିଶ୍ୱାସ ଜାତି ପ୍ରଥା ଛୁଆଁ ଅଛୁଆଁ ଭଳି ପ୍ରଥାର କୂଶ୍ଚିତ ଭେଦ ଭାବରେ ନ ରଖିବା ସମସ୍ତଙ୍କ ସହିତ ସମାନ ଦେଖିବା